ହଁ ମୋର ଜଣେ ସଂପର୍କୀୟ ଦୂରରେ ରହୁଥିଲେ ଆମେରିକାରେ ରହୁଥିଲେ ସେ ଆମ୍ଭମାନଙ୍କ ସହିତ ଭିଡ଼ିଓ ମାଧ୍ୟମରେ କଥା ହେଉଥିଲେ ଆମ୍ଭଙ୍କୁ ଦେଖୁଥିଲେ ଆମ୍ଭେ ଆମେ ବି ସେ ତାଙ୍କୁ ଦେଖୁଥିଲୁ ଆଉ ଭିଡ଼ିଓ ଦ୍ଵାରା ସେ ରହୁଥିବା ଜାଗା ଆମେରିକାର ବହୁତ କିଛି ଭଲ ଭଲ ଜାଗା ବି ଆମକୁ ଦେଖଉଥିଲେ ଆଉ ଆମର ବି ଖବର ବୁଝୁଥିଲେ ଭଲ ମନ୍ଦ ବୁଝୁଥିଲେ ଘରର ପରିବାରର ସମସ୍ତଙ୍କୁ ସେ ଦେଖି ପାରୁଥିଲେ ଆଉ ନିକଟରେ ଏକ ଜୁମ୍ ଆପ୍ ଅଛି ଯେଉଁଟା କି ସେଥିରେ ଏକ କନଫର୍ସିଙ୍ଗ ରେ ମୁଁ ବସିଥିଲି ସେ ବହୁତ ଲୋକଙ୍କୁ ନେଇ ଏକ କନଫର୍ସିଙ୍ଗ ହେଇଥିଲା ଯେଉଁ ଏକ କମ୍ପାନୀ ର ତ ସେଥିରେ ଆମେ ସମସ୍ତଙ୍କର ଭାବର ଆଦାନପ୍ରଦାନ ହୋଇଥିଲା ସମସ୍ତେ ସମସ୍ତଙ୍କ ସହିତ ଭାବର ଆଦାନପ୍ରଦାନ ହୋଇଥିଲା ସମସ୍ତେ ସମସ୍ତଙ୍କୁ ଜାଣିଥିଲୁ ଦେଶର କୋଣ ଅନୁକୋଣରୁ ସେଥିରେ ସେଇ ଗ୍ରୁପରେ ଥିଲେ ତ ଆମେ ସେମାନଙ୍କୁ ଭଲ ଭାବରେ ଅତି ସଚ୍ଚୋଟ ଭାବରେ ଜାଣିଥିଲୁ ତ ସେମାନଙ୍କ ସହିତ ଆମ ଭାବର ଆଦାନପ୍ରଦାନ କରି ସେମାନଙ୍କର ଭଲ ମନ୍ଦ କମ୍ପାନୀ ବିଷୟରେ ସେମାନଙ୍କୁ ତାଙ୍କ ସହିତ ବୁ ବାର୍ତ୍ତାଳାପ କରି ଆମେ ସେଇ ଆପ୍ ମାଧ୍ୟମରେ କରିଥିଲୁ ଭିଡ଼ିଓ